ଭାଇ ତମ ଗାଁରେ କଣ ସବୁ ସୁବିଧା ସୁଯୋଗ ଅଛି ସେଠିକି ବୁଲିବାପାଇଁ ଯିବାପାଇଁ ମୁଁ ଟିକିଏ ମନ୍ଦିର ଯାଇଥାନ୍ତି ନା ସେଠି କଣ କେତେ କଣ ଖର୍ଚ୍ଚ ହେବ ବାକି କଣ ସବୁ ମାନେ ଅଧିକା କିଏ କେଉଁ ମୋଠୁ ପଇସା ନେଇନେବେ ଟିକିଏ ଆପଣ ଟିକିଏ ବୁଝାବୁଝି କରିକି ଟିକିଏ ମୋତେ ଇଏ ହେଲ୍ପ କରିଥିଲେ ଟିକିଏ ହେଇଥାନ୍ତା ନା କାହିଁକିନା ମୁଁ ଜାଣିନି ଏଠିକା ବିଷୟରେ ନୂଆଁ ଆସିଛି ଆପଣଙ୍କ ଅଞ୍ଚଳକୁ ସେଇଥିପାଇଁ ନାଇ ଏମିତି ମନ୍ଦିର ବୁଲିବାପାଇଁ ଯାଇଥାନ୍ତି ତ ନାଇ ନାଇ ବୁଲିବା ପାଇଁ ଯିବି ତ ଆଜି ସେଠି ରହିବିନା ରହିବି ଦୁଇ ତିନି ଦିନ ହଁ ଟୋଟାଲି ତିନି ଦିନ ହୋଟେଲ୍ କଣ ଖର୍ଚ୍ଚ ହେବ କିଛି ମୁଁ ଜାଣିନି ତ ଆଉ କଣ ସବୁ ସୁବିଧା ସବୁ ଅଛି କଣ କିଛି ପ୍ରୋବ୍ଲେମ୍ ହେବନି ତ ନା କେମିତି ଅଁ ହଁ ନାଇ ମୁଁ ତ ଏକା ଯିବି ନା ଏତେ କଣ ସେଟା ଟିକିଏ ସୁପାରିସ୍ କରନ୍ତୁ ଯେମିତି କମ୍ ରେ ଯେମିତି ଭଲ କି ମୁଁ ଟିକିଏ ବୁଲି ଆସିବି

ନାଇ ଟିକିଏ ଏ ଆପଣଙ୍କ ଅଞ୍ଚଳରୁ ଲୋକ କିଛି ଯାଇଥିଲେ ମୋତେ ଭଲ ହେଇଥାନ୍ତା ସାହାଯ୍ୟ ହେଇଥାନ୍ତା ଟିକିଏ ଯାଇଥିଲେ ମୋ ସହିତ ଟିକିଏ ଭଲ ହେଇଥାନ୍ତା ନାଇ ନାଇ ଆପଣଙ୍କ ଅଞ୍ଚଳର କିଏ ସେଠି ଅଛନ୍ତି କି ପାଖରେ ସେ ମନ୍ଦିର ପାଖରେ ଏକା

ଆଜ୍ଞା ଆପଣଙ୍କର ସେଠି କେହି ରିଲେଟିଭ୍ ନାହାନ୍ତି କି ମନ୍ଦିର ପାଖରେ ଏକା ନାଇ ଆପଣ ଟିକିଏ ଆପଣ ଟିକିଏ କୁହନ୍ତୁ ସେମାନେ ଟିକିଏ ସୁବିଧା କରିବେ ମୋ ପାଇଁ ହଉ ଠିକ୍ଅଛି ତାହେଲେ ମୁଁ ତାହେଲେ ଆସୁଛି ଆଉ ଆଉ କେବେ ଆସିଲେ ଦେଖାହେବ ଖବର ନେବାରେ ଆସୁଛି